ହ୍ୟାଲୋ ଭାଇ ମୁଁ ଫୁଲବାଣୀରୁ କହୁଥିଲି ଆପଣଙ୍କ ଗାଡ଼ିଟା ବୁକ୍ କରିଥିଲି କ'ଣ ହେଲା ଆସିଲେନି ଯେ ଓହୋ ମୋ'ର ଜିନିଷ ସବୁ ନେବାର ଥିଲା ଫୁଲବାଣୀରୁ ଖଜୁରୀପଡ଼ା ହଁ ହଁ ଟିକେ ଜଲଦି ଆସନ୍ତୁ ନ ହେଲେ ମୋ'ର ଆପଣ ଆସିଲେ ମୋ'ର ଯାହା ବି ଷ୍ଟେସନେରୀ କେତେ ସବୁ ଜିନିଷ ସବୁ ଇଏ କରିବାର ଅଛି ପୁଣି ଲୋଡିଙ୍ଗ କରା ହେବ ମୋ'ର ରୁମଟା ଚେଞ୍ଜ୍ କରିବି ନା ସେଥିପାଇଁ କହୁଥିଲି ଓହୋ ହେଉ ଠିକ୍ ଅଛି ତା'ପରେ ବି ଜଲଦି ଆସନ୍ତୁ ମୋ'ର ରୁମ୍ ଚେଞ୍ଜ୍ କରିବାର ଅଛି ଏପଟେ ଜିନିଷ ଆହୁରି ସାମାନ କିଣିବାର ଅଛି ପରିବା ପତ୍ର କିଣିବାର ଅଛି ମୁଁ ସେତେବେଳୁ ଫୋନ କରିକି କହିଲି ଆଗରୁ ବି କହିଛି ଆପଣଙ୍କୁ ଆସିବା ପାଇଁ ହେଲେ ଆପଣ ଏ ଯାଏଁ ବି ଆସିଲେନି ଟ୍ରାଏ କରନ୍ତୁ ନହେଲେ ଜଲଦି ଆସିବା ପାଇଁ ଓହୋ ଆଉ ଆପଣ ନାହାନ୍ତି କି ହେଉ ଠିକ ଅଛି ତାହେଲେ ଦେଖନ୍ତୁ ଟ୍ରାଏ କରନ୍ତୁ ନହେଲେ ମୁଁ ଅଲଗା ଗାଡ଼ି କହୁଛି କାହାକୁ ଗୋଟିଏ ଯିବା ପାଇଁ ଆଉ ଏତେ କାଲିଠୁ ମୁଁ ଆପଣଙ୍କ ଗାଡ଼ିଟା ବୁକ୍ କରିଛି ହେଲେ ବି ଆପଣ ଆସିନାହାନ୍ତି ଏ ଯାଏଁ ତାହେଲେ ଆପଣ ଆସନ୍ତୁନାହିଁ ଥାଉ ମୁଁ ଅଲଗା ଗାଡ଼ି ବୁକିଂ କରିକି ଯାଉଛି ମୁଁ ଆପଣଙ୍କ କ୍ୟାବ୍ଟାକୁ ବାତିଲ୍ କରିଦେଉଛି ମୁଁ ନେକ୍ସଟ ଆଉ ଗୋଟିଏ ଗାଡ଼ି କରିକି ପଳାଇବି ଠିକ ଅଛି